ମୁଁ ବହୁତ ଗଛ ପ୍ରେମୀ ଓ ମୁଁ ସେଥିପାଇଁ ଆମ ବାରିଆଡ଼େ ଥିବା ବାଲିଆ ଜାଗାରେ କଦଳୀ ଗଛ ଆଣି ଲଗାଏ ଏବଂ ତା ମୂଳରେ ଉର୍ବର ମାଟି ଦୋରସା ମାଟି ପଟୁ ମାଟି ଆଣିକି ମଧ୍ୟ ଦିଏ ଏବଂ କିଛି ସାର

କିଛି ଆଉ କିଛି କରିବା କୀଟନାଶକ ଔଷଧ ମଧ୍ୟ ସେବନ କରୁ ଏବଂ ପାଣି ମଧ୍ୟ ତା ମୂଳରେ ଦେଉ ଏବଂ ଗଛ କେମିତି ଜଲଦି ବଢ଼ିବ ଏବଂ ଦୁଇ ମାସ ତିନି ମାସ ଭିତରେ ଆଉ ଗୋଟେ ଜାଗାରେ ଆଣିକି ଛୋଟ ଛୋଟ ଚାରା ଆଣିକି ଲଗାଉ ଟିକେ ବଢ଼ି ସୁସ୍ଥ ସବଳ ହେଉ ଏବଂ ଆମକୁ ଅମ୍ଳଜାନ ମଧ୍ୟ ସଂଗ୍ରହ କରି ଦେଉ ସେଥିପାଇଁ ମୁଁ ବହୁତ ଗଛ ଲଗେଇବାକୁ ଚେଷ୍ଟା କରେ ଏବଂ ଗଛ ଲଗେଇବା ପାଇଁ ବହୁତ ବି ଭଲ ପାଏ